ଶିକ୍ଷା ଯେ ସମସ୍ତଙ୍କ ପାଇଁ ଜରୁରୀ ଅଟେ ଏହି ଶିକ୍ଷାଟି ଆମର ମାନସିକ ବିକାଶ ଘଟାଇଥାଏ ଯେମିତି କି କହନ୍ତି ସମସ୍ତେ ଏଜୁକେଶନ୍ ଇଜ୍ ଏ ମୋଡ଼ିଫିକେସନ୍ ବିହେଭିଅର୍ ମାନେ ଶିକ୍ଷା ହେଉଛି ବ୍ୟବହାରଗତ ପରିବର୍ତ୍ତନ ସେ ଠିକ୍ ସେମିତି ଭାରତରେ ତ ବହୁତ ଉନ୍ନତଧରଣର ଶିକ୍ଷା ପ୍ରଚଳିତ ଅଛି ଠିକ୍ ସେମିତି ବାହାର ଦେଶ ଯେମିତି ବୈଦ ବୈଷୟିକ ଶିକ୍ଷା ଅଛି ସ୍କିଲ୍ ଏଜୁକେଶନ୍ ଏଇସବୁ ଅଛି ଇଲେକ୍ଟ୍ରୋନିକ୍ସ୍ ତ ଭାରତରେ ମଧ୍ୟ ସେହି ସବୁ ପ୍ରଚଳିତ କିନ୍ତୁ କଣ ହେଉଛି ନା ଭାରତରେ ନା କୌଳିକ ବୃତ୍ତି ଶିକ୍ଷାଟା ଟିକେ କମିଯାଉଛି ଯାହାଦ୍ୱାରା କି ଗୋଟିଏ ଶିଶୁଟି ବଡ଼ ହେଲେ ସେ ଭାବିପାରୁନି କି ସେ ବଡ଼ ହୋଇକି କଣ ହେବ ଯଦି ତାକୁ ଯଦି ପ୍ରାଇମେରୀ ଏଜୁକେଶନ୍ରୁ ତାକୁ ଯଦି କୌଳିକ ବୃତ୍ତି ଶିକ୍ଷାଟେ ଦିଆଯିବ ତା ହେଲେ ସିଏ ଭାବିବ କି ମୁଁ ବଡ଼ ହେଲେ ଏହିଟା ହେବି ତ ସେ ଯେତେବେଳେ ବଡ଼ ହୋଇଯିବ ସେ ଜାଣିପାରିବ ନା ମୁଁ ଏହିଟା ପଢ଼ିସାରିଲା ପରେ କେଉଁଟା ନେବି ତ ଠିକ୍ ଯେମିତି ଗୋଟିଏ ସେ ଡକ୍ଟର ହେବ ଡକ୍ଟର ପଢ଼ିବା ପାଇଁ କେଉଁ କେଉଁ ଜିନିଷ ସେ ପଢ଼ିବାକୁ ପଡ଼ିବ ସେ ସବୁ ସେ ଯଦି ନ ଜାଣେ ତାହେଲେ ସେ ଡକ୍ଟର ହେବନି ତ ସେହିଥିପାଇଁ ତାକୁ କୌଳିକ ବୃତ୍ତି ଗୋଟିଏ ଦିଆଯିବା ଦରକାର